ଆମ ବଗିଚାରେ ଓ କ୍ଷେତ ସ୍ଥାନରେ ଯେକୌଣସି ବାଇଗଣ ପାଖରୁ ଟମାଟର ବିମ୍ ଛୁଇଁ ବଡ଼ୁଗୁଡ଼ି ଗାଜର ଆଦି କଖାରୁ ବାଇଗଣ ସବୁ ଗୁଡ଼ିକ ଚାଷ କରାଯାଇଥାଏ ଓ ବହୁ ଜୈବବିଭାଜିତ ହିସାବରେ ମାଟି ମୂର୍ତ୍ତିକାର ଉର୍ବରତା ଓ ଉତ୍ପତ୍ତା ରହିବାରୁ ପନିପରିବା ଗୁଡ଼ିକ ଭଲ ଫଳଣ ଫଳିଥାଏ ଓ ଗଛର ସୁନ୍ଦରତା ଆସଥାଏ ତେଣୁ କୌଣସି ତା ଦେହରେ ରାସାୟନିକ ସାର କିମ୍ବା ଅର୍ଥନୀତି ଦିଆଯାଇ ନ ଥାଏ ଓ ବହୁ ଘରୋଇ ଉପଚାର ହିସାବରେ ଜୈବବିଭେତା ହିସାବରେ ତାର ଉପକୃତ ହେଇଥାଏ ତେଣୁ କ୍ଷେତ ସ୍ଥାନରେ ଖତ ଆଦି ଖତ ଦେଇ ଗଛମୂଳେ ଦବାରୁ ଗଛର ଭଲ ହୃଷ୍ଟପୃଷ୍ଟ ହେଇଥାଏ ଓ ଫଳ ବି ମଧ୍ୟ ଉପଲବ୍ଧ ହେଇଥାଏ ଆଉ ତେଣୁ ସବୁ ଚାଷୀ ହିସାବରେ ଜୈବ ପଦ୍ଧତି ହିସାବରେ ଚାଷଗୁଡ଼ିକ କଲେ ବହୁ ହଳ ବି ହେଇଥାଏ ଓ ଉପକୃତ ବି ଲୋକ ହେଇଥାନ୍ତି ଆମଦାନୀ ବି ହେଇଥାଏ ଓ ଚାଷୀ ବି ଦୁଇ ପଇସା ପାଇଥାଏ ଆଉ ବଗିଚା ଭିତରେ ଜୈବବିବିଧ